ମୋତେ ଟିଭି ସୋ ଦେଖିବାକୁ ବହୁତ ଭଲ ଲାଗେ ଯେଉଁଥିରେ କି ଦେଶ ବିଦେଶର ଆମ ଓଡ଼ିଶାର ବିଭିନ୍ନ ପ୍ରକାର ଖବର ଲୋକମାନଙ୍କ ପାଖରେ ପହଞ୍ଚି ପାରୁଛି ଏହା ଆମକୁ ବହୁତ ଭଲ ଲାଗେ ଆଉ ରଜ କୁଇନ ରଜ କୁଇନ ଯେଉଁ ଦେଉଛି ଯାହା ଦ୍ୱାରା କି ଆମ ଓଡ଼ିଶାର କୁନି କୁନି ପିଲା ମାନଙ୍କର ପ୍ରତିଭା ସାରା ଓଡ଼ିଶା ଦେଖି ପାରୁଛି ଯାହାଦ୍ୱାରା ଆମକୁ ବହୁତ ଭଲ ଲାଗୁଛି ଏହା ଏକ ଭଲ ସଂସ୍ଥା